ଆମ ସମାଜରେ ଗଣମାଧ୍ୟମିକ ଏବଂ ଅନ୍ଲାଇନ୍ ଟେକ୍ନୋଲୋଜି କିପରି ବଦଲାଇ ଯାଇଛି ଟେକ୍ନୋଲୋଜି ହେଉଛିି ଦୁନିଆର ସବୁଠାରୁ ବଡ଼ ଯାହାକି ଆମକୁ ଟେକ୍ନୋଲୋଜି ଆଜି କେତେ କ'ଣ ଆଣି ଦେଇଛି ଯେମିତି ଅନଲାଇନ୍ କରିବାକୁ ଅନଲାଇନ୍ ସପିଂ କରିବାକୁ ମୋବାଇଲରେ ଯୋଗାଇ ଦେଇଛି ଯାହା ଆମେ ଘରେ ବସି ଥାଉ ଥାଉ ଆମେ ସବୁ କିଛି କରିପାରୁ ଯାହାକି ଆମେ ଡ୍ରେସ୍ ବି କିଣିପାରୁ ଚପଲ ବ୍ୟାଗ୍ ୱାଚ୍ କଲଗେଟ୍ ବ୍ରସ୍ ମେକଅପ୍ ସାମାନ ସବୁ କିଛି ଆମେ କିଣି ପାରୁ ଯେମିତି ଏ ଟେକ୍ନୋଲୋଜି ଯେମିତି ଆସିଛି ସେମିତି ଏ ସମାଜ ବହୁତ ଡେଭଲପ୍ କରୁଛି